ଭାରତ ଭାରତୀୟ ଶିକ୍ଷା ବ୍ୟବସ୍ଥା ଆଗକାଳରେ ଗ୍ରାମମାନଙ୍କରେ ବିଦ୍ୟାଳୟ ନଥିବା ଯୋଗୁଁ ଆଗକାଳରେ ଲୋକମାନେ ଗଛମୂଳରେ ଥାଇ ଶିକ୍ଷା ଲାଭ କରୁଥିଲେ କିନ୍ତୁ ଆଜିକାଲି ଲୋକମାନେ ବ୍ୟବକାରକାର ଲୋକମାନେ ଆଜିକାଲିର ସମସ୍ତ ଗ୍ରାମରେ ସ୍କୁଲ୍ ଗୋଟିଏ ଗୋଟିଏ ହେଇସାରିଛି ଏବଂ ସେଠାକାରେ ଶିକ୍ଷା ପ୍ରଦାନ କରୁଛନ୍ତି ଏବଂ ଏବେକାର ଦିନରେ ଆମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମର ପାଇପ୍ ଟି ସ୍କୁଲ ମଧ୍ୟ ଖୋଲିଛନ୍ତି ସେଟାକ ମଧ୍ୟରେ ଆଜିକାଲି ଛାତ୍ରଛାତ୍ରୀମାନେ ମଧ୍ୟ ଅଧିକ ଶିକ୍ଷା ଲାଭ କରିଛନ୍ତି ଏବଂ ଉନ୍ନତ ହେଉଛନ୍ତି ଆଗକାଳରେ ସ୍କୁଲ ନଥିବା ଯୋଗେଁ ଗଛ ତଳେ ପଢ଼ୁଥିଲେ ଏବେ ମୋତେ ଏବେ ଏବେ ସ୍କୁଲ୍ ମାଧ୍ୟମରେ ଶିକ୍ଷା ଲାଭ କରୁଛନ୍ତି ସ୍କୁଲ୍ ହେଲା ପରେ ତାପରେ ପରେ କଲେଜ ଖୋଲିଲା ତାପରେ ଏବେ ଅଧିକାଂଶ ଫ୍ୟାସିଲିଟି ମିଳୁଛି ଏହା ମିଳିବା ଦ୍ୱାରା ଶିକ୍ଷକମାନେ ମଧ୍ୟ ଭଲ ଭାବରେ ଶିକ୍ଷା ଲାଭ କରୁଛନ୍ତି ତାଦ୍ୱାରା ଆମର ପ୍ରଧାନ ମୁଖ୍ୟମନ୍ତ୍ରୀ କେତେ ଗୁଡ଼ିଏ ଯୋଜନା ଦେଇଛନ୍ତି ଯାହାକି ସେଠାରେ ପିଲାମାନେ ଭାଗ ନେଇଛନ୍ତି ବା ତା ବ୍ୟବହାର କରୁଛନ୍ତି